ଭାରତୀୟ ସମାଜରେ ଧର୍ମର ଭୂମିକା ଅଧିକ ରହିଛି ଭାରତରେ ସବୁ ଧର୍ମର ଲୋକ ରହୁଛନ୍ତି ହିନ୍ଦୁ ଧର୍ମ ଇସଲାମ ଧର୍ମ ଶିଖ୍ ଧର୍ମ ଇସାଇ ବୌଦ୍ଧ ଧର୍ମର ଆଉ କେତେକ ଜନଜାତି ଧର୍ମର ଲୋକମାନେ ଏଇ ହିନ୍ଦୁ ରାଷ୍ଟ୍ରରେ ରହିଛନ୍ତି ଭାରତ ଗୋଟିଏ ମାତ୍ର ଏମିତି ଦେଶ ଏଠି ସବୁ ଧର୍ମର ଲୋକ ରହୁଛନ୍ତି ଆଉ କେଉଁ ଦେଶରେ ଏମିତି ରୁହନ୍ତିନି ଆମ ଭାରତରେ ହିନ୍ଦୁ ଧର୍ମରେ ବ୍ରାହ୍ମଣ ଆର୍ଯ୍ୟ ଫାରାସି ଆଦି ଜାତିର ଲୋକମାନେ ଅଛନ୍ତି ଆଉ ଇସଲାମ ଧର୍ମରେ ସେମିତି ସିୟା ସୋନି ଏମିତି ଜାତିର ଲୋକମାନେ ଅଛନ୍ତି ବିବିଧତା ମଧ୍ୟରେ ଏକତା ବଜାଇ ରଖିବା ପାଇଁ ଜଣେ ନାଗରିକ ଭାବେ ଲୋକମାନେ ସବୁ ଜାତିର ଧର୍ମକୁ ସମ୍ମାନ ଦେବା ଉଚିତ ସବୁ ଜାତିର ସବୁ ଧର୍ମର ବିଭିନ୍ନ ସାଂସ୍କୃତିକ ପୂଜା ଅଛି ସମସ୍ତେ ସମସ୍ତ ଧର୍ମକୁ ସମ୍ମାନ ଦେବା ଉଚିତ